ହଁ ଆମ ଅଞ୍ଚଳରେ କୁକୁରା ଲଢ଼େଇ କରାଯାଏ କୁକୁଡ଼ା ଲଢ଼େଇରେ ବହୁତ ଲୋକ ଆଡ଼ୁ ବହୁତ ଲୋକ ଆସନ୍ତି ବିଭିନ୍ନ ବଡ଼ ବଡ଼ କୁକୁଡ଼ା ବିଭିନ୍ନ ପ୍ରକାରର କୁକୁଡ଼ା ନେଇକି ଆସିଥାନ୍ତି ଆଉ ସେଥିରେ ଦୁଇଟି କୁକୁଡ଼ା ଲଢ଼େଇ ଲାଗନ୍ତି ଲଢ଼େଇ ଲାଗିଲେ ସେ ଲଢ଼େଇରେ କିଛି ପଇସା ଲୋକମାନେ ବାଜି ରଖା ରଖିଥାନ୍ତି ଦୁଇଟି କୁକୁଡ଼ା ଭିତରେ ହେଲେ ଗୋଟିଏ କୁକୁଡ଼ାର ମାଲିକ ଆଉ ଗୋଟିଏ କୁକୁଡ଼ାର ମାଲିକ ସହିତ ବାଜି ରଖିଥାଏ ସେ ବାଜି କେମିତି ଯଦି ଜଣେ ଦଶହଜାର ରଖିଲା ଆଉ ଜଣେ ଦଶହଜାର ରଖିବ ଯାହା କୁକୁଡ଼ା ଜିତିବ ସେଇ କୁକୁଡ଼ା କୁକୁଡ଼ା ବି ସେ ମାଲିକ କ'ଣ ନେବ ନା କୁକୁଡ଼ାକୁ କୁକୁଡ଼ା ନେବ ଆଉ ଦଶ ହଜାର ଟଙ୍କା ବି ନେଇକି ପଳେଇବ ଆଉ ଯେଉଁ ଯେଉଁ କୁକୁଡ଼ା ହାରିଲା ତାର ଆଉ କିଛି ନାହିଁ ଆଉ ଏମିତି କୁକୁଡ଼ା ଲଢ଼େଇ ଏଇ ହୋଇଥାଏ ଆମ ଅଞ୍ଚଳରେ ଆଉ ମୁଁ ମଧ୍ୟ ସେଇଆକୁ ଦେଖିଛି